ଆରେ ସାଙ୍ଗ ଆରେ ନା ମୁଁ ତ ଭଲ ଅଛି ତୁ କେମିତି ଅଛୁ ତୋ ଦେହ ପା ସବୁ ଭଲ ଅଛି ତ ବହୁତ ଦିନ ପରେ ଦେଖା ହେଲା କୁଆଡ଼େ ଯାଇଥିଲୁ କି କୁଆଡ଼େ ଯାଇଥିଲୁ କି ବହୁତ ଦିନ ପରେ ଦେଖା ହେଲା ତୋ ସାଙ୍ଗରେ ହୁଁ ଆଉ କେମିତି କ'ଣ ସେ ବେପାର କରୁଛି ତା'ର ବେପାର କ'ଣ ହେଉଛି ଭଲ ଚାଲୁଛି ଯେ ତା ବେପାର କ'ଣ ଭଲ ଚାଲୁଛି ଭଲ ଇନ୍କମ୍ ହେଉଛି ତା'ର ତା'ର ତା'ହେଲେ ଦିନକୁ କେତେ ରୋଜଗାର ହେଉଥିବ ହଁ ତା'ହେଲେ ବହୁତ ଭଲ ବେପାର କରୁଛି ସେ ବହୁତ ଭଲ ଆରେ ନା ମ ବେପାର କରିବାକୁ ଭାବୁନି ତା ପାଖକୁ ଯାଇ କିଛି କିଣିବାକୁ ଚାଁହୁଛି ସେ ଯଦି ଭଲ ବେପାର କରୁଛି ଭଲ ଦାମ ଦେଉଛି ତ କିଛି ଧାର ବି ଦେଉଛି ହଁ ତ ମୋର୍ ବହୁତ ଜିନିଷ କିଣିବାର୍ ଅଛେ ଏତିକି ପଇସା ନାହିଁ ନ ତ କିଛି ଧାର୍ ବି ଆଣବାର୍ ଅଛେ ଯଦି ଧାର୍ ଭଲ ଦେଉଛେ ବୋଲେ କାଲିକି ଯିବି କିଛି ଜିନିଷ ଆଣିବି ତା ବ୍ୟବହାର କେମିତି ସବୁ ଭଲ ତା'ର୍ ଷ୍ଟାଫ୍ ଯେନ୍ ଅଛନ୍ ଆଉ ତା'ର୍ ପାଖରେ ଯେନ୍ ତା କର୍ମଚାରୀ ମାନେ କେମିତି ସବୁ ଭଲ ହଁ ତ ବହୁତ ଭଲ ହୋଇଥିବ ସିଏ ହେଉ ଯିବା ମୁଁ ତ ଯିବାକୁ ଚାଁହୁଛି ମୋର୍ କିଛି କିଣିବାର୍ ଅଛି ତ ସେଥିପାଇଁ ହେଉ ଠିକ ଅଛି ବାହୁଡ଼ାରେ ତ ବହୁତ କିଛି କିଣିବାର୍ ମୋର ଅଛି ଯିବା ତା'ହେଲେ କେବେ ଗୋଟିଏ ବାହାରକର ଯିବା ହଁ ତୁମର ବି କ'ଣ ଆଣିବାର୍ ଥିଲା କି ତୁମର ବି କ'ଣ ଆଣିବାର୍ ଅଛି କି ଓହୋ ତା'ହେଲେ ଆମେ ଏକା ଦିନେ ପଳାଇବା କିଣିବାକୁ ତୁମର ତ ଭଲ ଚିହ୍ନା ପରିଚୟ ସେଠି ଥିବ ତୁମର ତ ବହୁତ ତୁମର ତ ବହୁତ ଚିହ୍ନା ପରିଚୟ ତା ସାଙ୍ଗରେ ଥିବ ନା ମୁଁ ତ ସେତିକି ଚିହ୍ନିନି ତାକୁ ତ ସେ ତୁମ ସାଙ୍ଗରେ ଗଲେ ମତେ ଭଲ ଦାମରେ ସେ ଦେବ

ହେଉ ଠିକ ଅଛି ତା'ହେଲେ ଏବେ ଯାଅ ଆଉ ସେ ବାହୁଡ଼ା ଦିନ ଆସିବ ହେଉ ହେଉ